ଲୋକମାନଙ୍କ ସହିତ ଭୋଜନ କରିବାକୁ ବହୁତ ଭଲଲାଗେ ଆଉ ବାହାଘର ହେଉ କିମ୍ବା ଆମର ଶ୍ରାଦ୍ଧ ହେଉ କିମ୍ବା ବ୍ରତ ହେଉ କିମ୍ବା ପୂଜା ସମୟରେ କି ଆମର ଯେଉଁ ନୂଆବର୍ଷ ଅଛି ଆମର ନ୍ୟୁ ଇୟର୍ ହେଉ ଯେଉଁ ଖ୍ରୀଷ୍ଟମାସ୍ ଆମର ଛୁଟିର ହେଉ ସେ ଟାଇମ୍ରେ ବହୁତ ତା ମାନେ କି ଆମର ଯେଉଁ ଅଛନ୍ତି ଆମ ଗାଁ ଲୋକ ସମସ୍ତେ ମିଶିକି ଆମର ଭୋଜି ଭାତ ଆମର ଖିଆ ପିଆ ହୁଏ ଭୋଜନ କରିବାକୁ ମିଲେ ସେଟା ଗୁଟେ ଆମର ଆଉ ସେ ସମୟରେ ଆମେ ସବୁ ଗାଁ ଲୋକ ମିଶିକି ଆମର ନୂଆଖାଇ ହେଉ କିମ୍ବା କିଛି ଆମର ପୂଜାବ୍ରତ ସମୟରେ ସମସ୍ତେ ମିଶିକି ଆମେ ଭୋଜନ କରୁ ଆଉ ଭୋଜନରେ ଭଲ ସମସ୍ତଙ୍କ ସହିତ ଯେଉଁ ଥିବେ ଆମର ବାହାରେ ଯେଉଁ ଥିବେ ସେମାନେ ବି ଆସିବେ ଆମର ନୂଆଖାଇ ସମୟରେ ଆଉ ଘରର ପୂଜାପାଠ ହେବ ସେଠି ସମସ୍ତେ ତା ମାନେ କି ମିଶିକି ଆମର ସବୁ ଭୋଜି ଭାତ କରିବୁ ଆମର ହେବ ଆମିଷ ହେବ ନିରାମିଷ ହେବ ସବୁ ପ୍ରକାର ଆମର ଭୋଜନ ତିଆରି ହୁଏ ଆଉ ସେଠି ବସିକି ଆମର ପରିବାରରେ ହେଉ କିମ୍ବା ଆମର ସାଇ ପଡ଼ିଶାରେ ହେଉ ସମସ୍ତେ ମିଶିକି ଆମେ ଖାଉ ଆଉ ଖାଇବାଟା ବହୁତ ଭଲ ଲାଗେ ଆଉ ଆମର ଯେଉଁ ହେବ ଆମର ଯେଉଁ ପ୍ରହରୀ ହେବ ପ୍ରହରୀ ହେବ ସେଟା ଆମର ଗାଁ ଆଉ ଆମର ପୁରା ଅଞ୍ଚଳ ତା ମାନେ କି ଆମର ଗୋଟେ ଦୁଇଟା ପଞ୍ଚାୟତ ମିଶିକି ସେ ପ୍ରହରୀ ଆମର କରାଯାଏ ସେଠି ଆମର ତା ମାନେ କି ଗୋଟେ ଦିନରେ ହଜାରେ ଦୁଇ ହଜାର ଲୋକ ତା ମାନେ କି ଖାଇବା ବ୍ୟବସ୍ଥା କରାଯିବ ସେଠୁ ସେମାନେ ସମସ୍ତେ ଭୋଜନ କରିବେ ଆଉ ତିନି ଦିନ ଚାରି ଦିନ ସେମିତି ଆମର ପୁରା ଚାଲିଥିବ